ହ୍ୟାଲୋ ଆପଣ ସ୍ୱିଗିରୁ କହୁଛନ୍ତି ମୁଁ ଆପଣଙ୍କ ଆପ୍ରୁ ଗୋଟେ ଚିକେନ୍ ପ୍ଲେଟ୍ ମଗାଇଥିଲି ଆଉ ମୋର ପରବର୍ତ୍ତୀ ଅର୍ଡ଼ରରେ ଏକ ଅଫର୍ ଵା କୁପନ୍ କାର୍ଡ଼ ଆଡ଼୍ ହେବା ପାଇଁ କୁହାଯାଇଥିଲା ତ ମୁଁ ଏବେ ଗୋଟେ ଚିଲ୍ଲୀ ଚିକେନ୍ ପ୍ଲେଟ ଆଉ ନାନ୍ ମଗାଇବି ତ ଆପଣ ସେଇ ଅଫର୍ଟି ମୋର ଏଇଥିରେ ଆଡ଼୍ କରିଦିଅନ୍ତୁ